ଆମର ଓଡ଼ିଶାର କୃଷି କ୍ଷେତ୍ର କୃଷି କ୍ଷେତ୍ର କହିଲେ ଆମେ ମାନେ ଚାଷବାସ କରିଥାଉ କିନ୍ତୁ ବନ୍ୟା ବାତ୍ୟା ମରୁଡ଼ି ଯୋଗୁଁ ଆମର ଚାଷ କ୍ଷେତ୍ର ଗୁଡ଼ିକ ନଷ୍ଟ ହୋଇଯାଏ ଏବଂ ମରୁଡ଼ି ବି ପଡ଼େ ତା ଦେହରେ କୀଟନାଶକ ରୋଗ ବି ହୁଏ ପୋକ ବି ଲାଗନ୍ତି ସବୁପ୍ରକାର ଅସୁବିଧା ଯୋଗୁଁ ଆମର ଚାଷ କ୍ଷେତ୍ରଟି ନଷ୍ଟ ହେଇଯାଏ କୃଷି ଲୋକମାନେ ମୁଣ୍ଡରେ ବି ହାତ ଦିଅନ୍ତି ବହୁତ ଅସୁବିଧାରେ ସମ୍ମୁଖୀନ ମଧ୍ୟ ହୁଅନ୍ତି ଯେତିକି ଚାଷ କରିଥାନ୍ତି ସେତିକିର ତା'ର ଉପଚାର ଜିନିଷ ଗୁଡ଼ିକ ମିଳେ ନାହିଁ ତେଣୁ ବହୁତ ହଇରାଣ ହୁଅନ୍ତି ଅସୁବିଧା ମଧ୍ୟ ହୁଅନ୍ତି କୁ ତେଣୁକରି ଆମ ଓଡ଼ିଶାରେ ବହୁତ ବିପଦଜନକ ଆସେ ବନ୍ୟା ହୁଏ ବାତ୍ୟା ହୁଏ ମରୁଡ଼ି ହୁଏ ସବୁପ୍ରକାର ହୁଏ ତେଣୁକରି ଆମର ଓଡ଼ିଶାର ଲୋକ ଚାଷବାସରେ ବହୁତ ଲସ୍ କରନ୍ତି ଲାଭ ହୁଅନ୍ତି ନାହିଁ କିନ୍ତୁ ବହୁତ ଅସୁବିଧାରେ ସମ୍ମୁଖୀନ ହୁଅନ୍ତି